ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପାତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଆଗକୁ ନେଇଛନ୍ତି ସେହିପରି ଭାବେ ବଇଁଶୀ ପଣ୍ଡା ମହିମା ନନ୍ଦା ମିଶ୍ର ଏବଂ ବୈଜନ୍ତ ପଣ୍ଡା ଏମାନେ ମଧ୍ୟରୁ ଅନ୍ୟତମ ଏହି ବଇଁଶୀ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଇଣ୍ଡଷ୍ଟ୍ରିଜ ହୋଇଛି ଏବଂ ଲୋକମାନେ ସେଠାରେ କାର୍ଯ୍ୟ ପାଇଛନ୍ତି ମହିମା ନନ୍ଦ ମିଶ୍ରଙ୍କର ଶିଳ୍ପ ମହିମା ନନ୍ଦ ମିଶ୍ର ହେଉଛନ୍ତି ଶିଳ୍ପପତି ତାଙ୍କ ଅଧୀନରେ ବିଭିନ୍ନ ପ୍ରକାର ପାରାଦୀପ ଠାରେ ବିଭିନ୍ନ ପ୍ରକାର ବଡ଼ ବଡ଼ କମ୍ପାନୀ ତିଆରି ହୋଇଛି ଏବଂ ସେଠାରେ ବିଭିନ୍ନ ଲୋକ ନିଯୁକ୍ତି ମଧ୍ୟ ପାଇଛନ୍ତି ବୈଜନ୍ତ ପଣ୍ଡା ତାଙ୍କର ମନୋରଞ୍ଜନ କ୍ଷେତ୍ରରେ ଅଧିକ ଉପଯୋଗ ଯେମିତିକି ତାଙ୍କର ଓଟିଭି ଚ୍ୟାନେଲ ମାଧ୍ୟମରେ ବିଭିନ୍ନ ଲୋକ ବିଭିନ୍ନ ସର୍ଭିସ ପାଇଛନ୍ତି ଏବଂ ସିଏ ମଧ୍ୟ ତାଙ୍କ ତରଫରୁ ସିଏ ମଧ୍ୟ ଇମ୍ଫା ଗୋଟିଏ ଇମ୍ଫା କରିଛନ୍ତି ସେଥିରେ ବିଭିନ୍ନ ପ୍ରକାର ଇଞ୍ଜିନିୟର ମାନେ ନିଯୁକ୍ତି ବି ପ୍ରଯୁକ୍ତି ବିଦ୍ୟାରେ ଲିପ୍ତ ଅଛନ୍ତି ତେଣୁ ବିଗତ କିଛି ବର୍ଷ ମଧ୍ୟରେ ଆମ ଜୀବନରେ ଘଟିଥିବା ପରିବର୍ତ୍ତନ ପରିବର୍ତ୍ତନ ଆଣିବାରେ ଏହିମାନେ କିଛି କିଛି ସହଯୋଗ ସହଯୋଗ ଏବଂ ସମାଧାନ କରିଛନ୍ତି